ହ୍ୟାଲୋ ଭାଇ ଆପଣ ଓଲା ଗାଡ଼ି ଚଲାନ୍ତି ତ ମୁଁ ଗୋଟେ କଥା ପଚାରିଥିଲା ଆପଣ ଓଲା ଗାଡ଼ି କ'ଣ କେମିତି ରେଟ୍ ନେଉଛନ୍ତି କିଲୋମିଟର୍ ପିଛା କେତେ ନେଉଛନ୍ତି ମୋର ଏ ଯାଜପୁର ରୋଡ଼ରୁ ବିରଜା ଯିବାର ଅଛି ତ କେତେ ନେବେ କ'ଣ କିଲୋମିଟର୍ ପିଛା ସାଙ୍ଗ ଗୋଟେ ମୋର କହୁଥିଲେ ଏତେ କମ୍ ରେଟ୍ ଆପଣ ତ ଅଧିକା କହୁଛନ୍ତି ତ କ'ଣ କରିବା ସିଏ କହୁଥିଲେ କ'ଣ ନା କିଲୋମିଟର ହିସାବରେ ଦୁଇ ଟଙ୍କା ନେଉଥିଲ ତୁମେ ଆହୁରି ଅଧିକା କହୁଛ ତ କ'ଣ କରିବା